ମୁଁ ସାଧା ଖାଦ୍ୟ ଖାଇବା ପାଇଁ ବହୁତ ଭଲପାଏ ସେ ସାଧା ଖାଦ୍ୟରେ ଡାଲି ତରକାରୀ ଆଉ ଶାଗଭଜା ବଡ଼ିଚୂରା ମଧ୍ୟ ଖାଏ ତା' ସହିତ ଚୁଡ଼ା ଚିନି ଦହି ଖାଇବା ପାଇଁ ବହୁତ ପସନ୍ଦ କରେ ମୁଁ ଆମିଷ ଦ୍ରବ୍ୟ ବହୁତ ଖାଏ ନାହିଁ ଯାହାକି ସେଥିରେ କେମିକାଲ ଏବଂ ତେଲ ଜିନିଷ ପ୍ରୟୋଗ କରାଯାଏ ଯାହାକି ଶରୀର ଖରାପ ହୁଏ ତେଣୁ ମୁଁ ସାଧା ଖାଦ୍ୟ ଖାଇବା ପାଇଁ ବହୁତ ପସନ୍ଦ କରେ